କୁକୁଡ଼ା ତ ଆମର ଓଡ଼ିଶାରେ ପ୍ରାୟତଃ ଚାଷ କରାଯାଏସି ଆଉ କୁକୁଡ଼ା ଚାଷ ପ୍ରାୟ ଦୁଇ ପ୍ରକାରର କୁକୁଡ଼ା ଚାଷ କରାଯାଏସି ଯେନ୍ତାକି ଗୁଟେ ଅଣ୍ଡା ଲାଗି ଆର୍ ଗୁଟେ ଯେନ୍ଟାକି ଆମର ମାଂସର୍ ଲାଗି ବା ଖାଦ୍ୟର ଲାଗି ଦୁଇ ପ୍ରକାର ଚାଷ କରାଯାଇଏସି ସେ ଭିତରୁ ଅଣ୍ଡା ଦିଆ କୁକୁଡ଼ା ଅଲଗା ଥିସନ୍ ଆରୁ ମାଂସର୍ ଲାଗି ବା ଖାଦ୍ୟ ଲାଗି ଯେନ୍ କୁକୁଡ଼ା ଚାଷ କରାଯାଏସି ସେଟା ଅଲଗା ଥିସନ୍ କୁକୁଡ଼ା ଚାଷ କରବାର୍ ଲାଗି କୁକୁଡ଼ାମାନଙ୍କର ବହୁତ ବଢ଼ିଆ ଯତ୍ନ ନବାର କଥା ଯେନ୍ତାକି ଆମେ ଛୋଟ ବା ଆମେ କୁକୁଡ଼ା ଯେତ୍ବେଲେ ଚାଷ କରୁଚୁ ଆମେ ଛୋଟ ବଲୁ କୁକୁଡ଼ାକୁ ଧରି ଆସୁଚୁଁ ଛୋଟ ଛୋଟ ହେଇଥେବେ ଆରୁ ସେଟାକେ ଚିସ୍ ଯେନ୍ଟାଚୁ ସେଟା ଧରି ଆସୁଚୁଁ ଧରି ଆସିକିରି ସେଟାକ ଯତ୍ନ ନମା ଭଲ ତାହାକୁ ଟେମ୍ପରେଚର ରଖମା ଯେନ୍ତାକ ତାଙ୍କର ବାତାବରଣ ଯେନ୍ତା ଠିକ ରହିବା ବେଶୀ ଗରମ ନେଇକି ବେଶି ଥଣ୍ଡା ନିଏ ତାଙ୍କର ଠିକ ଯତ୍ନ ନମା ଠିକ୍ ହିସାବରେ ତାଙ୍କୁ ଖାଦ୍ୟ ଦମା ଠିକ ହିସାବରେ ପାଏନ୍ ଦମା ଯେନ୍ତାକି ସେମାନେ ଏନ୍ତା ହିସାବରେ ତାକୁ ଗୋଟେ ପରିବେଶ ତାଙ୍କ ଲାଗି ସୃଷ୍ଟି କର୍ମା ଯେନ୍ତାକି ସେମାନେ ଅଧିକରୁ ଅଧିକ ଖାଦ୍ୟ ଖାଇବେ ଯେତେ ଅଧିକରୁ ଅଧିକ ଖାଦ୍ୟ ଖାଦ୍ୟ ଖାଇବେ ପାଏନ୍ ପିଇବେ ସେମାନେ ସେତିକି ଅଧିକରୁ ଅଧିକ ଜଲ୍ଦି ବଢ଼ିବେ ଆଉ ଆମକୁ ଆମେ ମାନେ ଯେହେତୁ ଖାଦ୍ୟ ଲାଗି କୁକୁଡ଼ା ଆକେ ଚାଷ କରୁଚୁଁ ସେଥିର୍ ଲାଗି ଆମେ ପ୍ରାୟତଃ କେମିକାଲ ବା ୟ ଯେନ୍ ଇଞ୍ଜେକ୍ସନ ଫିଞ୍ଜେକ୍ସନ ମାନେ ଆଉଚେ ସେଭଟା ମାନେ ଦେଇକିରି ନେଁ ବଢ଼େଇକିରି ଆମେ ନେଚୁରାଲି ହିସାବରେ ଯଦି ବଢ଼ାମା ବୋଇଲେ ଆ ଯେନ୍ ମାନେ ସେ ଖାଦ୍ୟକେ ଗ୍ରହଣ କରୁଛନ୍ ବା ନଉଛନ୍ ସେମାନଙ୍କୁ ବେଶୀ ତାର୍ ମାନେ ବେମାର ସେମାନ ନେଇ ହୁଏ ବୋଲି ମୋର ଆଶା କାଣାକି ଆମେ ଯଦି କେମିକାଲ ଫେମିକାଲ ଇଞ୍ଜେକ୍ସନ୍ ଦେଇକି ଯଦି କୁକୁଡ଼ାକେ ବଢ଼େଇଦମା ଯେ ଖାଉଛେ ତାର୍ ଲାଗି ଟିକେ ବିପଦେ ସେଥିର୍ ଲାଗି ନେଚୁରାଲି ହିସାବରେ ଆମେ ଯେନ୍ତା ହିସାବରେ ବଢ଼ାମା ସେଟା ବହୁତ ବୁ଼ଢ଼ିଆଁ ହେବା ଆରୁ କହିବାର୍କେ ଗଲେ କୁକୁଡ଼ାମାନଙ୍କର ଯେନ୍ତା ଯତ୍ନ ନମା ସେନ୍ତା ଠିକ୍ ହେବା କୁକୁଡ଼ାମାନଙ୍କୁ ମଝିର ମଝିରେ ତାଙ୍କର ସ୍ୱାସ୍ଥ୍ୟ ବି ପରୀକ୍ଷା କରମା ଠିକ୍ ପରିମାଣର ଖାଦ୍ୟ ଦମା ଠିକ୍ କ୍ୱାଲିଟିର ଖାଦ୍ୟ ଦମା ଠିକ ପରିମାଣର ପାଣି ଦମା ବଲେ କୁକୁଡ଼ା ମାନେ ମଧ୍ୟ ସମୟ ହିସାବରେ ବଢ଼ି ପାରବେ